ଆମର ଚାଷୀ ଚାଷୀ ଭାଇମାନେ ଆମର ଚାଷ କରବାର ଦ୍ୱାରା ବିଭିନ୍ନ ରାସାୟନିକ ସାର୍ ଦ୍ୱାରା ଆମର ମାଟିର ଉର୍ବରତା ଶକ୍ତି ହ୍ରାସ ପାଇଯାଉଛି ଆର୍ ଯେ ମାଟିର କ୍ଷତ ବ୍ୟକ୍ଷତ ହେଇଛି ଜିଆଁ ବା ଆମର କେଚୁଆଁ ସେମାନଙ୍କର ମୃତ୍ୟୁ ହେଇଯାଇଛି ସାର୍ ବିଭିନ୍ନ ସାର୍ ଦେବାର୍ ଦ୍ୱାରା ସବୁ କୀଟନାଶକ ଔଷଧ ମାନେ ଦେବାରେ ବିଭିନ୍ନ ଔଷଧ ପତ୍ର ଦେବ ଦ୍ୱାରା ସବୁ ଜୀବାଣୁମାନେ ଆମର ଜିଆଁ ଜିନଟା ବ ଆସନକେ ମାଟିକେ ଉର୍ବର ରଖ୍ସି ଆମର ଫସଲ ଭଲ୍ କରି ହେଇପାର୍ସି ସେ ଜି ଜି ସେ ଜନ୍ତୁଟା ତାମାନେ ସାର୍ ଔଷଦ ଦେବାର୍ ଦ୍ୱାରା ମରି ଯାଉଛି ବେଲେ ଆମର୍ ମାଟିଟା ଉର୍ବର ନି ହେଇପାର୍ବାର୍ ମାଟି ଉର୍ବର ନି ହେଇପାର୍ବାର୍ ଦ୍ୱାରା ଆମର୍ ଚାଷ ବି ସକ୍ସେସ ହେଇ ନି ପାର୍ବା କି ଯେନ୍ ଫସଲଟା କରୁଛୁଁ ସେ ଫସଲ ବି ଆଦା ଦେଇନି ପାର୍ବା ବେଶୀ ପରିମାଣରେ ସାରର ଉପଯୋଗ କଲେ ସେ ସାର୍ ତ ପ୍ରେସ୍ ପକେଇକରି ମାଟିକି ମାଟି ଟାଣ ହେଇକରି ତାମାନେ ଆମର ଜିଆ ପୋକମାନେ ସବୁ ମରିଯାଉଛନ୍ ମରିଯିବାର ଦ୍ୱାରା ଆମର ଫସଲ ବି ଭଲସେ ହେଇ ନି ପାର୍ବାର୍ ଆର୍ ମାଟି ବି ଟାଣ ହେଇକରି ହାଲୁକା ନି ରହିକରି ସେ ମାଟ ବି ମାଟିଆ ଅଂଶଟାରେ ତାମାନେ ଶୁଖି ଯୁଛି ଶୁଖିଯିବାର ଦ୍ୱାରା ଆମେ ଯେନ୍ ଫସଲଟା କରୁଛୁଁ ଡାଲି ଜାତୀୟ ହଉ କି ଧାନ ହଉ କି ଶସ୍ୟ ଜାତୀୟ ହଉ ସେ କିଛି ଆଦା ନେଇଦବାର୍ ଆଦା ନେଇଦବାର୍ ଦ୍ୱାରା ଫସଲଟା ତାମାନେ ଭଲ ହେଇକିରି ନି ହେବାର୍ ଭଲ ହେକିରି ନି ହେବାର ଦ୍ୱାରା ତମେ ଆମେ ଆଦା କରିନି ପାର୍ବାର୍ ଆଉର୍ ଯେ ଆମର ଯେନ୍ ଜିନିଷ୍ଟା ତାମାନେ ଫସଲ ଶସ୍ୟ ଜାତୀୟ କରୁଛୁ ସେ ଶସ୍ୟ ଜାତୀୟର ଉତ୍ପାଦନ ହେଇ ନି ପାର୍ବା ତେଣୁକରି ରାସାୟନିକ ସାରର ପ୍ରୟୋଗ ବେଶୀ ନି କରିକିରି ଆମର ନିଜର ମାଟିର ଉର୍ବରତା ସବତିକେ ବଞ୍ଚେଇ ରଖ୍ବାର ଲାଗି ଆମର ନିଜର ଭଲ୍ ଜିନିଷ୍ କରିକିରି ଆମର ଯୋ ଆମର ଜିଆଁବା କେଚୁଆଁକେ ଭଲ୍ କରି ସୁରକ୍ଷିତ ରଖିକରି ଭଲ୍ କରିକିରି ରାସାୟନିକ ସାର ପ୍ରୟୋଗ ନାଇ କରିକିରି ଭଲ୍ ତାମାନେ ଆମର୍ ଦେଶୀ ଜିନିଷ୍ ବ୍ୟବହାର କରିକିରି ସେସବୁ କର୍ଲାଠାରୁ ଭଲ୍ର ଚାଷ୍ର ବେଶୀ ଉତ୍ପାଦନ